ବୈଷୟିକ ଜ୍ଞାନ କୌଶଳ କୌଶଳ କହିଲେ ଯେପରି କି ମୋବାଇଲ୍ ମୋବାଇଲ୍ ଆସିବା ଦିନଠୁ ଯେପରି କି ଆଗରୁ ଲୋକମାନେ ଆଗରୁ ଲୋକମାନେ ଏକତ୍ରିତ ହୋଇ ମିଳିମିଶି ବସି ଗପସପ କରୁଥିଲେ କିନ୍ତୁ ଏବେ ସେପରି ହେଉନି ମୋବାଇଲ୍ ଆସିବା ପରଠୁ ଲୋକମାନେ ନିଜ ନିଜ କାମ ମୋବାଇଲ୍ରେ ସହଜ ଉପାୟରେ କରିଦେଉଛନ୍ତି କିନ୍ତୁ ହେଲେ କ'ଣ ହେଲା କିନ୍ତୁ ଆଗରୁ ଲୋକମାନେ ଯେପରି କି ଯେପରି କି ମୋବାଇଲ୍ ଦ୍ୱାରା ଯେପରି କି ଲୋକମାନେ ମିଳିମିଶି ସାଙ୍ଗ ସହ ହେଇ କଥାବାର୍ତ୍ତା କରୁଥିଲେ କିନ୍ତୁ ଏବେ ସେପରି କିଛି କରୁନାହାନ୍ତି ଲୋକମାନେ ନିଜ ଦୈନିକ ଦିନରେ ବହୁତ ମୋବାଇଲ୍ ମୋବାଇଲ୍ ବ୍ୟବହାର କରୁଛନ୍ତି କିନ୍ତୁ ସେଥିରେ ଲୋକମାନଙ୍କର କ'ଣ ହେଉଛି ଅହରହ ଘରେ ରହିଯାଉଛନ୍ତି ଆଉ ଲୋକଙ୍କ ସହିତ ଆଗ ଭଳି ପରିଚିତ ନାହିଁ କିମ୍ବା ସମ୍ପର୍କ ନାହିଁ ଏବେ ମୋବାଇଲ୍ ଆମକୁ ଯେତେ ଆଗକୁ ନେଉଛି ଏବଂ ସେତେ ସମ୍ପର୍କ ଠାରୁ ଦୂରେଇ ଦେଉଛି